ଧରିକେ ଆମେ ଗୋଟେ ଧରିକେ ଆମେ କପଡ଼ା ମୁଁ ତିଆରି କଲି ମାନେ ମାନେ ତିଆରି କରିବାକୁ ଦେଇଛି ମାନେ ମୋ ସାଙ୍ଗ ସାଥି ହଉ କିମ୍ବା ମୋ ଦିଦି ହଉ ତାଙ୍କୁ ମୁଁ କହିବି କେମିତି ମୁଁ ତାକୁ ପ୍ରେରଣା କରୁଛି କି ମୁଁ ଗଲ ଦିଦି କହ ଏଇଟା ମୋ ଡ୍ରେସ୍ଟା ମାନେ କେଉଁ ଟାଇପ୍ର ଡିଜାଇନ୍ କଲେ ଏଇ ଡ୍ରେସ୍ଟାକୁ ଭଲ ଲାଗିବ ସେ ଗୋଟେ ପ୍ରକାର ପ୍ରେରଣା ଦେବ ଆଉ ବି ମୋ ସାଙ୍ଗକୁ କହିବି କି ଆଉ ତୁ ଗୋଟେ ପ୍ରକାର ଡିଜାଇନ୍ କହ ତୁ ବି ଗୋଟେ ମାନେ ସେ ଗୋଟେ ପ୍ରକାର ଡିଜାଇନ୍ କହିବ ଆଉ ସେ ବି ଦୁଇ ଜଣଙ୍କର ପ୍ରେରଣା ହେଲା ତା'ର ମୋତେ ଗୋଟେ ଭଲ ଲାଗେ ମୁଁ ସେଇଟା କହିବି ଆଉ ମାନେ ମୋ ମାନର ଚିନ୍ତାଧାରା ସୃଜନଶୀଳତା ହେଉଛି ମାନେ ଏଇଟା ଏଇ ଡିଜାଇନ୍ଟା କଲେ ମୋ ମାନଙ୍କୁ ବହୁତ ଭଲ ଲାଗିବ ଆଉ ଏଇଟା ମଧ୍ୟ କଲେ ମତେ ବହୁତ ଭଲ ଲାଗିବ ଏଇ ମାନେ ଏଇ ଡିଜାଇନ୍ର ପ୍ରିଣ୍ଟ୍ଟା କଲେ ମୋତେ ବୋଉ ମନକୁ ମାନେ ଭଲ ଲାଗିବ ଆଉ ଆଉ ଏବେ ତ ଅନଲାଇନ୍ ମାଧ୍ୟମ ହେଇଗଲାଣି ଅନଲାଇନ୍ ଆମେ ଘରେ ରହିକି ମଧ୍ୟ ଅନଲାଇନ୍ ମାନେ ମାନେ ଅନଲାଇନ୍ ଆପ୍ରେ ମଧ୍ୟ ବିଭିନ୍ନ ପ୍ରକାର ଡ୍ରେସ୍ ମଗାଇ ପାରୁଛୁ ସ୍ଵେଟର୍ ହଉ କିମ୍ବା ଡ୍ରେସ୍ ହଉ କିମ୍ବା ଯାହା ବି ହଉ ଆମେ ମଗାଇ ପାରୁଛୁ ଅନଲାଇନ୍ ମାଧ୍ୟମରେ ଆମେ ମଗାଇ ପାରୁଛୁ ମଗାଇ ପାରୁଛୁ ସେ ଅନଲାଇନ୍ ମାଧ୍ୟମରେ ମଗାଇବା ଦ୍ୱାରା ଆମର ଆଉ ଆମେ ଅଫଲାଇନ୍କୁ ମାନେ ଆଉ ଦୋକାନକୁ ଆଉ କିଣିବାକୁ ଯାଉନୁ ଯାହାଦ୍ୱାରା ମଧ୍ୟ ଆମେ ଅଲଲାଇନ୍ରେ ଘରେ ବସିକି ମଧ୍ୟ ଅର୍ଡ଼ର୍ କରିପାରୁଛୁ ଆମର ଏଇଟା ହେଉଛି ଅନଲାଇନ୍ରେ ଆମର ଏଇଟା ହେଉଛି ଗୋଟେ ମାନେ ଭଲ ମାଧ୍ୟମ ଯାହାଦ୍ୱାରା ଆମେ ଯେପରିକି ହଉ ଆମେ ଏହାକୁ ମାନେ ଅନ୍ଲାଇନ୍ ମାଧ୍ୟମରେ ଏହାକୁ ମାନେ ମଗାଇବୁ ଆମେ ଆଉ ମାନେ ଆଉ ତିଆରି କରିବାକୁ ଦେବୁନି ଆମେ କହିବୁ ଦେଖ ଆମେ ଯେଉଁଟା ଆମକୁ ସାଧା ପ୍ରିଣ୍ଟ୍ ହଉ କି ମାନେ ଡିଜାଇନ୍ ବାଲା ପ୍ରିଣ୍ଟ୍ ହଉ ଯାହାକୁ ଆମେ ଆମେ ସେ ଫୋନ୍ରେ ଦେଖାଇବୁ ଅନଲାଇନ୍ ଆମେ ଯେଉଁଟା ଆମକୁ ଭଲ ଲାଗିବ ଯେଉଁ ପ୍ରିଣ୍ଟ୍ଟା ଭଲ ଲାଗିବ ଆମେ ସେଇଟା ମଗାଇପାରିବୁ ଆଉ ମାନେ ଅନଲାଇନ୍ ଆମେ ଘରେ ବସି ମଧ୍ୟ ଅନଲାଇନ୍ ବ୍ୟବହାର କରିପାରୁଛୁ ଯାହାଦ୍ୱାରା ଡ୍ରେସ୍ ଆସି ମଧ୍ୟ ଆମ ଘରେ ପହଞ୍ଚି ପାରୁଛି ଆମେ ଆମେ ଦୋକାନକୁ ମଧ୍ୟ ଯାଇପାରୁନୁ ଯାହା ହଉ ଅନଲାଇନ୍ ବ୍ୟବସ୍ଥା ହେଲା ବହୁତ ଭଲ ହେଲା ଆଉ ଅନଲାଇନ୍ର ଉତ୍ସ ଉତ୍ସ ଅଛି ଆଉ ଅନଲାଇନ୍ ଡ୍ରେସ୍ ବି ଭଲ ଆସୁଛି ଆଉ ଅନଲାଇନ୍ ଜିନିଷ ବି ସବୁ ଭଲ ଆସୁଛି ଆଉ ଅନଲାଇନ୍ରେ ମଧ୍ୟ ଆମେ ଭଲ ଭଲ ମଗେଇ ପାରୁଛୁ ଡ୍ରେସ୍ ଯାହାଦ୍ୱାରାକି ମାନେ ଭଲ ଆସୁଛି ଆଉ ଯାହାଦ୍ୱାରା ଆମେ ଅନଲାଇନ୍ ଘରେ ବସି ଅନଲାଇନ୍ ବ୍ୟବହାର କରୁଛୁ ମାନେ ଅନଲାଇନ୍ ଡ୍ରେସ୍ ଫ୍ରେସ୍ ମଗେଇ ଆମେ କରୁଛୁ ଡ୍ରେସ୍ ମଗାଇ ଆମେ ଘରେ ବସିକି ଅନଲାଇନ୍ ମଗାଉଛୁ ସବୁ ଡ୍ରେସ୍ ପ୍ରିଣ୍ଟ୍ ମାଧ୍ୟମରେ ମାନେ ସବୁ ପ୍ରିଣ୍ଟ୍ ଯେଉଁ ସବୁ ହେଉଛି ଆମେ ଆଉ ମାନେ ପ୍ରିଣ୍ଟ୍ କରିବାକୁ ଦେଉନୁ ଆମେ ଭଲ ପ୍ରିଣ୍ଟ୍ ଭାବିକି ଦେଖିକି ମଗାଉଛୁ ସେ ଆସୁଛି ବିଭିନ୍ନ ପ୍ରକାର ପ୍ରିଣ୍ଟ୍ଟି ଦ୍ୱାରା ଆମେ ତାକୁ ଅର୍ଡ଼ର୍ କରୁଛୁ ଯାହାଦ୍ୱାରା ଆସିକି ଘରେ ପହଞ୍ଚିଯାଉଛି ଭଲ ମାଧ୍ୟମ ଭଲ ମାଧ୍ୟମ ଅନଲାଇନ୍ ମାଧ୍ୟମଟି ଭଲ ହେବ